ଢେଙ୍କାନାଳରେ ମୂଖ୍ୟ ପର୍ବ ହେଲା ଲକ୍ଷ୍ମୀ ପୂଜା ଏଠାରେ ଦୀର୍ଘ ପନ୍ଦର ଦିନ ଧରି ଲକ୍ଷ୍ମୀ ପୂଜା ପାଳନ କରାଯାଏ ଓ ପ୍ରତି ଘରେ ଘରେ ମଧ୍ୟ ଏହାକୁ ପାଳନ କରନ୍ତି ଢେଙ୍କାନାଳ ସହର ଭିତରେ ଲକ୍ଷ୍ମୀପୂଜାକୁ ଅତି ଜାକଜକମ ରେ ପୂଜା କରାଯାଏ ଯେମିତିକି ପାଖାପାଖି କୋଡ଼ିଏରୁ ପଚିଶଟି ଠାକୁରଙ୍କର ମେଢ଼ ତିଆରି ହୋଇଥାଏ ଓ ପ୍ରତି ଠାକୁରଙ୍କୁ ସୁଗନ୍ଧିତ ଫୁଲ ଝୁଣା ଓ ଧୂପରେ ସଜାଯାଇଥାଏ ସେଠାରେ ଦୀର୍ଘ ପନ୍ଦର ଦିନ ଧରି ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇଥାଏ ଏହି ପୂଜାକୁ ଢେଙ୍କାନାଳ ଜିଲ୍ଲାର ଲୋକ ଦେଖିବା ସହ ଓଡ଼ିଶାର କୋଣ ଅନୁକୋଣରୁ ଲୋକ ଆସିଥାନ୍ତି ଦେଖିବା ପାଇଁ କାହିଁକିନା ଢେଙ୍କାନାଳର ଲକ୍ଷ୍ମୀ ପୂଜା ବିଶ୍ବ ପ୍ରସିଦ୍ଧ ଅଟେ ତା' ସହ ଏହି ମେଳାରେ ମେଳା ମୀନାବଜାର ଓ ଯୁବ ପିଢ଼ି ଓ ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି ଯାତ୍ରା ଉଠା ସିନେମା ପଡ଼ିଥାଏ ଏହି ସବୁ ଜିନିଷ ଅତି ଆକର୍ଷଣୀୟ ଲାଗେ